ଆମ ଓଡ଼ିଆ ଜାତିର ଓଡ଼ିଶାରେ ଓଡ଼ିଆରେ ଆମ ଓଡ଼ିଆ ଜାତିର କଥା କହୁଛି ବାର ମାସରେ ତେରଟି ପର୍ବ ଯେପରି ପର୍ବରେ ଯେମିତି ଦୂର୍ଗା ପୂଜା ଅଛି ତାକୁ ଦଶହରା କହନ୍ତି ସରସ୍ବତୀ ପୂଜା ଏମିତି ବହୁତ ପ୍ରକାର ପୂଜା ଅଛି କିନ୍ତୁ ମୋ ଆମର ବିଶେଷ ବହୁତ ବଡ଼ ପୂଜା ହେଉଛି ମା ଲକ୍ଷ୍ମୀଙ୍କର ମାଣବସା ଗୁରୁବାର ମାଣବସା ଗୁରୁବାରରେ ବହୁତ ପିଠା ହୁଏ ଯେ ଯେମିତିକି ପୋଡ଼ ପିଠା ଆଡ଼ିସା ପିଠା କାକରା ପିଠା ମଣ୍ଡା ପିଠା ବୁଢ଼ା ଚକୁଳି ବହୁତ ପ୍ରକାର ପିଠା ହୁଏ ପୋଡ଼ ପିଠା କେମିତି ତିଆରି ହୁଏ ମୁଁ କହୁଛି ପୋଡ଼ ପିଠାର ତିଆରି କରିବାର ସାମଗ୍ରୀ ଚାଉଳ ଗୁଡ ନଡ଼ିଆ କାଜୁ କିସମିସ ଛେନା ବିଶେଷ କରି କଦଳୀ ପତ୍ର ସେଇଟା ଚୁଲିରେ ହୁଏ ସେଇଟାକୁ ସବୁ ମିଶା ହୋଇକରି ଛେନା ନଡ଼ିଆ ଗୁଡ଼ କଦଳୀ କାଜୁ କିସମିସ ଆଉ ଚାଉଳ ଚୁନା ମିଶା ହେବ ମିକ୍ସ ହେଲା ପରେ ତାକୁ ପତ୍ରରେ ଗୁଡ଼ାଇ ଲାଉ ପଡ଼ିକି ତାକୁ ପତ୍ରରେ ଗୁଡ଼ା ହୋଇକି ଚୁଲିରେ ଚାରିରୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ତାକୁ ରୋଷେଇ କରାହେବ ରୋଷେଇ ନୁହେଁ ତ ତାକୁ ଷ୍ଟିମ୍ ଦିଆଯିବ ଷ୍ଟିମ୍ ଦିଆଯିବ ତା'ପରେ ସେଇଟା ପ୍ରିପ୍ୟାର୍ ହୋଇଯିବ